ହଁ କିଏ କହୁଥିଲେ ହଁ ନମସ୍କାର କିଏ କହୁଥିଲେ ହଁ କ'ଣ କିଛି ଦରକାର ଥିଲା ହଁ ହଁ ହଁ ହଁ ଆମର ଷ୍ଟଲ୍ ଅଛି କ'ଣ ଷ୍ଟଲ୍ ଦରକାର ଥିଲା କି

ହଁ କେଉଁ ଟାଇପ୍ର ଷ୍ଟଲ୍ ଦରକାର ଆପଣଙ୍କର ହଁ ହଁ ହଁ ଅଛି ଆମର ସବୁ ସାଇଜ୍ର ଅଛି ଆପଣ ଯେମିତି କହିବେ ସେମିତି ମିଳି ପାରିବ ହଁ ଠିକ୍ ଅଛି ଆପଣ ତ ବାହାରୁ ଆସିଛନ୍ତି କେଉଁଠି ଘର ଭଡ଼ା ରହୁଛନ୍ତି ଆମର ଘର ଭଡ଼ା ବି ଦେଉଛୁ ଆଉ ଯଦି ଷ୍ଟଲ୍ ଘର ଭଡ଼ା ଦୁଇଟା ନେବେ ତା'ହେଲେ ଆପଣଙ୍କୁ କମ୍ ପ୍ରାଇସ୍ ପଡ଼ିବ ଆମ ଏଇଠି ରହି ଯାଉ ନାହାନ୍ତି ହଉ ଠିକ୍ ଅଛି ଖାଲି ଷ୍ଟଲ୍ ଆପଣ ଆସିକି ପ୍ରଥମେ ଦେଖିକି ଯାଆନ୍ତୁ ଆପଣଙ୍କୁ ଷ୍ଟଲ୍ ଯଦି ଭଲ ଲାଗିବ ତା'ପରେ ରେଟ୍ କେତେ କ'ଣ ଲାଗିବ ସେଟା କଥା ହେବୁ ଆମର ଚାରି ପାଞ୍ଚ ହଜାର ଭିତରେ ନିଆ ହେଉଛି ଅଧିକା ନିଆ ହଉ ନାହିଁ ଆପଣ ବାହାରୁ ଆସିଛନ୍ତି ନୂଆ କରି ଆପଣଙ୍କୁ ଅଧିକ କହିଲେ କ'ଣ ଆପଣ ଦେଇ ପାରିବେ କି ନାଇ ନା ସେଥିପାଇଁ ଆପଣଙ୍କ ପାଇଁ ଚାରି ପାଞ୍ଚ ହଜାର ଅଛି ଆଗକୁ ଦେଖିବା ସିକ୍ୟୁରିଟି ପଚାଶ ହଜାର ଟଙ୍କା ଆରେ ଅନ୍ୟମାନେ ଲକ୍ଷେ ନେଉଛନ୍ତି ଆମେ ପଚାଶ ହଜାର ନଉଛୁ କମ୍ ନଉଛୁ ନୂଆ ଆସିଛ ସେଥିପାଇଁ କମ୍ କରିକି ନଉଛୁ ହଁ ଆପଣ ଯଦି ଏଠିକି ଆସିଛନ୍ତି ଆଉ ଷ୍ଟଲ୍ ଭଡ଼ା ନେଇକି କହିବ ଦୁଇ ମାସ ତିନ ମାସ ରହିବ ଆଉ ପଳେଇ ଯିବ ତା'ହେଲେ ଆରେ କହୁଛ ସିନା ଆମେ କେମିତି ବିଲିଭ୍ କରିବୁ ଆପଣ ଏଗ୍ରିମେଣ୍ଟ୍ ସାଇନ୍ କରିକି ଦେବେ ଆପଣ ରହିବେ ଦୁଇ ବର୍ଷ କହି ଯଦି ଏଗ୍ରିମେଣ୍ଟ୍ ସାଇନ୍ କରିବେ ତା'ହେଲେ ଠିକ୍ ଅଛି ଆମେ ଦୁଇ ତିନ ମାସର ସିକ୍ୟୁରିଟି ନେଇକି ରଖିଦେବୁ ହଉ ହଉ ଠିକ୍ ଅଛି ଆପଣ ଆସନ୍ତୁ ଷ୍ଟଲ୍ ଦେଖିକି ତା'ପରେ ଆମେ କଥା ହେବା ଆଉ ଷ୍ଟଲ୍ ନ ଦେଖିକି ରେଟ୍ କହି ହବକି ଆପଣ କେଉଁ ଷ୍ଟଲ୍ ନେବେ କେମିତିକା ଷ୍ଟଲ୍ର ସାଇଜ୍ ଆଉ ଡିଜାଇନ୍ ଦେଖିକି ପୁଣି ରେଟ୍ ଦିଆ ହେବନା ହଉ ହଉ ରହୁଛି